ହ୍ୟାଲୋ ହଁ ସବୁ ଭଲ ଭଲ ଆସିଛେ ଏଇନା ବାହାଘର ସିଜିନ୍ଟା ପରା ସବୁ ଭଲ ଆସିଛି ନୂଆ ନୂଆ ମାଲ୍ କରିସ୍ମା ବାସନ୍ତୀ କାଳୀ କରିସ୍ମାର ସାତଶହ ଟଙ୍କାରୁ ଷ୍ଟାର୍ଟ ଅଛି ବ୍ଲାଉଜ୍ ପିସ୍ ଅଛି ଆଉ ଏଇ ବାସନ୍ତୀର ଭେରାଇଟି ରଖିଛୁ ଆଉ ସବୁ ଦେଖୁନ ଆଗ ଜି ଏସ୍ ଟି ଲାଗୁଥିଲା କି ଏଥର ପା ଜି ଏସ୍ ଟି ନେଲେନ ସବୁ ଏଇଥର ତ ରେଟ୍ ସେରେ ହରା ହେଉଛି ପାଞ୍ଚଶହ ଟଙ୍କାରେ ଯେଉଁ କହୁଛ ବ୍ଲାଉଜ୍ ପିସ୍ ନାଇଁ ତୁମେ ଯେତେବେଳେ ନେଇଥିଲ ବ୍ଲାଉଜ୍ ପିସ୍ ଥିଲା ଏଇନା ଆଉ ବ୍ଲାଉଜ୍ ପିସ୍ ଦେଉନି କାହିଁକିନା ଛଅଶହ ସାଢ଼େ ଛଅଶହ ବ୍ଲାଉଜ୍ ପିସ୍ ରହୁଛି ହଁ ପରା କିରା କରିବୁ ସବୁ ତ ରେଟ୍ ବଢ଼ିଛି ଏଥରକ ଆମେ ଯୋଉଁ ଆଣିଛୁ ଆଉ ଗୋଟେ ଅଛି ସିଲେଇ ହବ ହଁ ଆଉ ମୁଁ ସବୁ ତ ରେଟ୍ ବଢ଼େଇ ଦେଇଛି ସୁଭଦ୍ରା ଟଙ୍କା ଦେଇକିନା ଆମେ ହେଲେ କିରା କରିବୁ କହୁନ ଆମେ କିଣା ପଡ଼ୁ ନାଇଁ ନାଇଁ ସମ୍ବଲପୁରୀ ଏଥର ଆଣିଦେଇଛି ନା ମେହେରଠୁ ଅର୍ଡ଼ର କରିଥିଲି ବାହାଘର ସିଜିନ୍ ହେଲା ନା ଏଥର ସବୁ ନୂଆ ସବୁ ଜିନିଷପତ୍ର ଡ୍ରେସ୍ପତ୍ରରୁୁ ରେଡ଼ିମେଡ଼ ବି ସବୁ ନୂଆ ନୂଆ ସବୁ ଆସିଛି ଖାଣ୍ଟି କହିଲେ ଦେଖ ସେ ତାକୁ ତ ଆମେ ମାଗୁଛୁ ଦିଅ ଖାଣ୍ଟି କଲାବେଳକୁ ପନ୍ଦର ହଜାର ଦଶ ହଜାର ଗ୍ରାହକ ନେଉଛନ୍ତି କି କିଏ କହୁଛି କେତେ ରେଟ୍ ଦୁଇହଜାର ତିନି ହଜାର ଖାଣ୍ଟି ହବ କି ତୁମେ କୁହ ତ ଯେମିତି ତ ହଁ ହଁ ହଁ ନାଇଁ ତା'ହେଲେ ଆସିବୁ ଡିସ୍କାଉଣ୍ଟ ଦେଖିବ ଜିନିଷ ତାପରେ ଡିସ୍କାଉଣ୍ଟ କରନି ଆଉ ହେଇନା ବି ତ ଟ୍ୱେଣ୍ଟି ପରସେଣ୍ଟ ଡିସ୍କାଉଣ୍ଟ ଅଫ ଅଛି ଯେ ଦୋକାନରେ ହଁ ବଝ ନୂଆ ଦୋକାନ ଗଲା ତ ଏତେ ହେରା ନେଇଗଲଣି ଫିପ୍ଟି ପରସେଣ୍ଟ ଚାଲିଥିଲା ଅହ ନିର୍ବନ୍ଧ ନାଇଁ କି ଆଉ ଶାଢ଼ୀ ଅଛି କି ଆଉ କାହା ଅ ହଁ ହଁ ନାଇଁ ନବ ଆଉ ବାହାଘର ନା ଆ ଏଥର କମ୍ ରେଟ୍ରେ ମୁଁ ମଗେଇ ଦେଇଛି ପିଲାମାନଙ୍କ କୁର୍ତ୍ତି ଯେଉଁ ନେବେ ଯଦି କହିବ ତୁମର ଆଉ ପିଲାମାନେ ପିନ୍ଧିବେ ଯେ ଏକା ଏକା ସବୁ ଆଉ ହଁ ନାଇଁ ଗୋଟିଏ ପିସ୍ ନା ସିଙ୍ଗଲ ସିଙ୍ଗଲ ପିସ୍ ପାଞ୍ଚଶହ ଛଅଶହ ପଡ଼ିଥିଲା ହେରା ଥୁଆ ହେଇଛି ପଚାଶ ଟଙ୍କା ନା ସେ ଗଣେଶ ପୂଜା ଯେ ଯାଇଥିଲି ଯେ ଦେଢ଼ଶହ ଟଙ୍କା ଲେଖା ପଡ଼ୁଛି ସେଠୁ ଆଣିକି ଆସୁଛି ଆଉ ସାୟା ବ୍ଲାଉଜ୍

ଆଉ କେଉଁ କ ଲାଙ୍ଗା ଲୁଙ୍ଗି ଦେବନି ତୁମର ବି ଝିଅ କି ପୁଅ ବାହାଘର ଯେ ଓହୋ ତମ ପୁଅ କିରା ବାହାରେ ରହୁଛି ଭୁବନେଶ୍ୱର ଆଡ଼େ ଯାଇକି ନା ଅ ହ ହଁ ହେଠୁ ଟିକେ ଭଲ ପଡ଼ିବ ଆଉ ଏଠା ଟିକେ ଅ ଟିକ ର ଭତା ରେଟ୍ ପଡ଼ିବ ଦେଖ ଲୁଗା କଠା କିନ୍ତୁ ଭଲ ପଡ଼ୁଛି ତୁମେ ତ ନଉନ ତ ସବୁବେଳେ ଜାଣୁଛ ଆଉ ହଉ କେତେ ରେଟ୍ ରହିବ ନାଇଁ ନାଇଁ ଓହଃ କାଲି ସନ୍ଧ୍ୟାବେଳେ ଆଇବ ଆଇବ ଭିଡ଼ ରହୁଛ ଏ ବେଳା ଟାଇମ୍ରେ ଆଉନ ଭିଡ଼ ବେଶୀ ରହୁନି ସନ୍ଧ୍ୟା ଟାଇମ୍ ଟିକେ ଭିଡ଼ ରହୁଛି ବାହାଘରିଆ ପାଇଁ

ହଉ ହଉ ଆସ ତାହେଲେ ହଁ ହଁ